ଆମ ପରିବାର ଏକ ଛୋଟ ପରିବାର ସେଥିରେ ଆମେ ରହୁ ବାପା ବୋଉ ଭାଇ ଭଉଣୀ ଦାଦା ଖୁଡ଼ି ଦାଦାଙ୍କ ପୁଅ ଝିଅ ଆମେ ମିଶିକି ରହୁ ଆମ ପରିବାରରେ ସବୁ ପୂଜା ପର୍ବରେ ହସଖୁସିରେ ଆମେ କାଟୁ ଏ ଘରେ ଯେକୌଣସି କାମ ପଡ଼ିଲେ ସମସ୍ତେ ମିଳିମିଶିକି କରୁ ପରିବାରରେ ହସ ଖୁସିରେ ସଦାବେଳେ ବି ଆମ ପରିବାର ରୁହେ ଯେକୌଣସି କାମ କଲେ ସମସ୍ତଙ୍କୁ ସମସ୍ତେ ପଚାରିକି କରୁ ପରିବାରରେ ସମସ୍ତେ ରୋଷେଇ ବାସ ହେଲେ ସମସ୍ତେ ମିଳିମିଶିକି ପରିବାରରେ କରୁ ଯେକୌଣସି କାମରେ ବି ସମସ୍ତ ପରିବାରର ଗୁରୁଜନ ମାନଙ୍କୁ ଆମେ ସମସ୍ତେ ଏ ମାନୁ ତାଙ୍କୁ ଆମେ ସମ୍ମାନ ଦେଉ ଏ ଗୁରୁଜନଙ୍କ ସବୁ କଥା ବି ଆମେ ମାନୁ ସେ ଯାହା ବି କୁହନ୍ତି ଆମେ ସବୁ ପାଳନ କରୁ ଗୁରୁଜନଙ୍କରଠୁ ଆମେ କୌଣସି କଥା କାଟିନୁ ଯେତେବେଳେ ବି ଯାହା ବି କୁହନ୍ତି ଆମେ ସେହି କଥା ବି ମାନିକି ଚଳୁ ଏଣୁ ପରିବାର ଆମର ସଦାବେଳେ ଭଲରେ ଚାଲେ